ମାଛଧରା ସହିତ ଜଡ଼ିତ କିଛି ପରିବେଶ କିମ୍ବା ସଂରକ୍ଷଣ ପ୍ରସଙ୍ଗଗୁଡ଼ିକ ହେଉଛି ନଦୀ ହେଉ ବା ସମୁଦ୍ର ମାଛ ମାରିବାକୁ ଯାଉଥିବା ଧୀବରମାନେ ନଦୀ ମଧ୍ୟକୁ ଡଙ୍ଗା ସାହାଯ୍ୟରେ ମାଛ ମାରିବାକୁ ଯାଉଛନ୍ତି କିନ୍ତୁ ନଦୀ ମଧ୍ୟକୁ ଯିବାବେଳେ ଡଙ୍ଗାଦେହରେ ମାଛ ଏବଂ ଅନ୍ୟପ୍ରକାର ବହୁପ୍ରକାର ଜଳଜୀବ ବାଡ଼େଇ ହୋଇଯାଉଛନ୍ତି ଏବଂ ମରିଯାଉଛନ୍ତି ଧୀବରମାନେ ମଧ୍ୟ ନଦୀକୂଳରେ ପଚାସଢ଼ା ମାଛ ପକାଇଥାନ୍ତି ନଦୀକୂଳ ସମୁଦ୍ରକୂଳ ସବୁ ଅପରିସ୍କାର ହେଇଯାଉଛି ଜଳ ମଧ୍ୟ ଅପରିସ୍କାର ହେଉଛି ତେଣୁ ମାଛ ଧରିବାକୁ ଯାଉଥିବା ଧୀବରମାନେ ଏଥିପ୍ରତି ସଚେତନ ହେବା ଆବଶ୍ୟକ ଅଟେ ବିଗତବର୍ଷ ଜଳପ୍ରଦୂଷ କାରଣରୁ ବର୍ଷ ଉଁ ମୁଁ ବହୁତ କିଛି ପରିବର୍ତ୍ତନ ଦେଖିଛି କାରଣ ଏବେ ସରକାର ଜଳପ୍ରଦୂଷଣ ପ୍ରତି ବହୁତ ସଚେତନ ହେଉଛନ୍ତି ଏବଂ ଲୋକମାନେ ବି ସଚେତନ ହେଉଛନ୍ତି ତେଣୁ ଉଁ ଆମ ପରିବେଶକୁ ସୁସ୍ଥ ରଖିବାର ଦାୟିତ୍ବ ଆମର